ମୁଁ ପିଲା ଦିନେ ପାଠ ପଢ଼ିବା ସମୟରେ ଆମକୁ ଐତିହାସିକ ପୌରାଣିକ ଓ ଭୌଗଳିକ ବିଷୟରେ ମଧ୍ୟ ପଢ଼ା ହୁଏ ସେଥି ମଧ୍ୟରୁ ଇତିହାସର ଅନେକ ଗୁଡ଼ିଏ ପୌରଣିକ ଗାଥା ଅଛି ଅନେକ ଗୁଡ଼ିଏ ରାଜାମାନଙ୍କ ବିଷୟରେ ପରାକ୍ରମ ବିଷୟରେ ପଢ଼ା ହୁଏ ସେଥି ମଧ୍ୟରୁ ଜଣେ ରାଜାଙ୍କ ବିଷୟରେ କିଛି ମନେ ଅଛି ସେ ହେଲେ ଆକବର ଆକବର ହେଉଛନ୍ତି ମୋଗଲ ସାମ୍ରାଜ୍ୟର ପ୍ରଥମ ଭଲ ରାଜା ଥିଲେ ସୁଶାସକ ମଧ୍ୟ ଥିଲେ ସେ ଆମ ହିନ୍ଦୁ ରାଣୀଙ୍କୁ ବିବାହ କରିଥିଲେ ଯାହାଙ୍କ ନାମ ଥିଲା ଯୋଦ୍ଧା ସେହି ସମୟରେ ପୁରାତନ ସମୟରେ ହିନ୍ଦୁ ଆଉ ମୁସଲମାନମାନଙ୍କ ମଧ୍ୟରେ ବହୁତ ବିବାଦ ହେଉଥିଲା ତ ଯେଉଁ ବିବାଦକୁ ଉଠାଇବା ପାଇଁ ଆକବର ଭାବିଥିଲେ ଯେ ଗୋଟେ ହିନ୍ଦୁ ରାଣୀଙ୍କୁ ବିବାହ କଲେ ଆମ ହିନ୍ଦୁ ଆଉ ମୁସଲମାନମାନଙ୍କ ମଧ୍ୟରେ ବିବାଦଟା ଦୂରୀକରଣ ହୋଇଯିବ ସେଥିପାଇଁ ସେ ହିନ୍ଦୁ ରାଜକୁମାରୀଙ୍କୁ ବିବାହ କରିଥିଲେ ତ ସେ ଶାସକ ଥିଲେ ବହୁତ ସୁଶାସକ ଯାହାକି ଆମ ଇତିହାସର ଗୌରବ ଥିଲେ